ହ୍ୟାଲୋ ମା ମଙ୍ଗଳା ଟ୍ରାଭେଲସ୍ରୁ କହୁଛନ୍ତି ତ ମୁଁ ଏହି ଯାଜପୁର ରୋଡ଼ରୁ କାମିନି କହୁଥିଲି ମୁଁ ଆସନ୍ତା କାଲି ଦଶଟା ବେଳେ ରେଳ ଷ୍ଟେସନ ଯିବାକୁ ଗୋଟିଏ କାର୍ ବୁକ୍ କରିଥିଲି ଆପଣଙ୍କ ଡ୍ରାଇଭରଙ୍କୁ ଟିକେ କହିବେ ଟିକେ କାଲି ସାଢ଼େ ନଅଟା ଭିତରେ ଆସିକି ପହଁଞ୍ଚିବେ ମୁଁ ଯିବି